ଏହି ଯେତେବେଳେ ଖରା ଅଧିକ ହେଲା ବା ମାନେ ଗ୍ରୀଷ୍ମ ଋତୁ ଟାଇମିଂରେ ଖରା ଯେତେବେଳେ ଅଧିକ ହେଲା ସେହି ସମୟରେ ବାପାଙ୍କର ମୁଣ୍ଡ ଟିକେ କଣ ହେଇଗଲା ମାନେ ଗରମ ବାପା ସହିପାରିଲେନି ତ ସେଥିପାଇଁ ଆମେ ଚିନ୍ତାକଲୁ କି ଗୋଟେ କୁଲର୍ ଆଣିବୁ ବୋଲି ତ ସେଥିପାଇଁ ଆମେ କଣ କଲୁ ଅନଲାଇନ୍ ରୁ ଗୋଟେ କୁଲର୍ ମଗେଇଲୁ ତ କୁଲର୍ ମଗେଇବାର ଦୁଇ ତିନି ଦିନ ପରେ ଯେତେବେଳେ କୁଲର୍ ଚଲେଇଲୁ ତ ଆମେ ଜାଣିପାରିଲୁ କି କୁଲର୍ ରେ ମାନେ କୁଲିଙ୍ଗ୍ ହେଉନି ଥଣ୍ଡା ପବନଟା ଆସୁନି ତ ସେଥିପାଇଁ ବହୁତ କୁଲର୍ ଟା ଖରାପ ପଡ଼ିଲା ଅନଲାଇନ୍ ରୁ ଅର୍ଡ଼ର୍ କରିଥିବାରୁ କୁଲର୍ ଟା ମାନେ ଖରାପ ପଡ଼ିଲା ତା'ପରେ ଲୋକଙ୍କୁ ଡକେଇକି ସଜାଡ଼ିଲା ପରେ ମଧ୍ୟ ସିଏ ଯେଉଁ ଖରାପକୁ ସେଉଁ ଖରାପ ହିଁ ରହିଲା ଏପରି ମଧ୍ୟ ଆଉ ଗୋଟେ ଦିନ ସେହିପରି ହେଇଥିଲା ମୋ ଦିଦିର ମ୍ୟାରେଜ୍ ଥାଇ ପନ୍ଦରଦିନ ପୂର୍ବରୁ ମୁଁ କଣ କରିଲି ଗୋଟେ ଶାଢ଼ୀ କିଣିବାପାଇଁ ଗଲି ତ ମୁଁ ସବୁଆଡ଼େ ଦେଖିଲି ମଲ୍ରେ ଦେଖିଲି ମାର୍କେଟ୍ରେ ଦେଖିଲି ଚାରିଆଡ଼େ ଦେଖିଲି ଶାଢୀ ମୋତେ କୌଣସି କୌଣସି ମାନେ ଶାଢ଼ୀ ଭଲ ଲାଗିଲାନି ମୁଁ ସେଠୁ ଆମ ଘର ପାଖରେ ଥିବା ଏକ ଦୋକାନକୁ ଯାଇକି ଶାଢ଼ୀ ଦେଖିଲି ଯେତେବେଳେ ଭଲ ଲାଗିଲା ଗୋଟେ ଶାଢ଼ୀ ତ ଆଣିଲାପରେ ସେ ଶାଢ଼ୀ ମୁଁ ଯେଉଁଦିନ ଦିଦିର ବାହାଘର ହେଇଛି ସେ ଦିନକ ପିନ୍ଧିଲା ପରେ କିଛି ପିନ୍ଧିଲା ପରେ ସେଥିରୁ ବହୁତ ଚୁମ୍କି ଝଡ଼ିଲା ଖାଲି ମାନେ ଏମିତି ଚୁମ୍କି ଝଡ଼ିଲା କି ମାନେ ଯେମିତି ଲାଗିବ କି ସବୁ ଝଡ଼ିଯିବ ହିଁ ଆଜି ଗୋଟେ ଦିନରେ ସେଇ ଟାଇପ୍ର ହିଁ ମାନେ ଚୁମ୍କି ଖାଲି ଝଡ଼ିଲା ତ ତା'ର ଦୁଇ ତିନି ଦିନ ପରେ ମୁଁ ପୁଣି ଯେତେବେଳେ ତାକୁ ୟୁଜ୍ କିଛିଦିନ କଲାପରେ ତ ଦେଖିଲାପରେ ଧିରେ ଧିରେ ତା'ଦିହରୁ ଶାଢ଼ୀରୁ କଲର୍ ବି ଛାଡ଼ିଲା ଏହିପରି ଆଉ